ମୁଁ ମୋ ବଗିଚାର ବହୁତ କିଛି ଯତ୍ନ ନିଏ ବଗିଚାଟି ଗଛ ଲଗାଇବା ପାଇଁ ମୋତେ ବହୁତ ଭଲ ଲାଗେ ମୁଁ ଗଛ ଲଗାଏ ଗଛ ଲଗାଇ ସାରିଲା ପରେ ତାଙ୍କୁ କେମିତି ଛୋଟ ଛୁଆ ଯେମିତି ସେ ଗଛଟି ମୁଁ ସେହିଭଳିଆ ପାଳେ ଗଛଟିକୁ ପାଳି ତାକୁ ଛୋଟରୁ ବଡ଼ଟିଏ କେମିତି ହବ ତା' ମୂଳରେ ପତ୍ରଟିଏ ପଡ଼ି ଗଲା ତାକୁ ଟିକିଏ ସଫା ସୁତରା ରଖିବା ଗଛ ମୂଳଟା ପରିଷ୍କାର ପରିଚ୍ଛନ୍ନ ରଖେ ଖୋସାଏ ଗଛଟିକୁ ତାକୁ କାଟେ ମଝିରେ ମଝିରେ ବେଶୀ ବଢ଼ିବାକୁ ଦିଏନି ତା'ର ସାର କମ୍ ମାଟି କମ୍ ତା'ର ସାର ଦିଆ ହେଉଛି ଏଇଟା ବେଶୀ ହବନି ତା' ପରେ ପରେ ତାକୁ ପାଣି ସବୁଦିନ ଚାରିଟା ବେଳେ ଯାଇ କି ପାଣିଟି ଦିଏ ଯେତେବେଳେ ସମୟ ପାଏ ସେ ଗଛ ପାଖକୁ ଯାଇକି ଟିକିଏ ପୋକ କେଉଁଠି ହେଲା ଦିଏ ଔଷଧ ଆଣି ତାକୁ ପକାଏ କେହି ଗଛ ତାକୁ କ'ଣ କରିବ ଔଷଧ ଦେଲା ପରେ ତା'ର ସାର କେମିତି କ'ଣ ହବ ଗଛଟା ଖୋସେଇବା ମଝିରେ ମଝିରେ ଗଛଟିକୁ ଖୋସାଏ ଖୋସେଇ କି ତାକୁ ତା'ର ଯତ୍ନ ଏହିଭଳିଆ ପ୍ରକାର ଯତ୍ନ ନିଏ ଆଉ କେତେବେଳେ ହଳଦିଆ ପତ୍ରଟିଏ ବାହାରିଲା ତାକୁ ଫୋପଡ଼ା ହବ ନାଇଁ କାହିଁକି ନା ତା' ସାଥିରେ ଗଛ ଶୁଖିଯାଉଛି ଯଦି ତାକୁ କଟା ହବ କାଟିକି ତାକୁ ଫୋପାଡ଼ିକି ତା'ର ଏହି ସବୁ ବିଷୟ ଇଏ ହୁଏ ଫୁଲଟିଏ ହେଲା କି ପରିବାଟି ମୋତେ ବହୁତ ଭଲ ଲାଗେ ପରିବାଟେ ଲଗାଇ ଟୋମାଟ ହେଲା ବାହାରୁ ଆଣିବ ଖାଦ୍ୟ ଆମିବ ଖାଇବ କେମିତି ଲାଗିବ ସାର ମାର ଦିଆ ହେଉଛି ନିଜ ବାଡ଼ିର ଗୋଟେ ଆଣିବ କେତେ ଖୁସି ଲାଗିବ ପିଜୁଳିଟେ ହେଲା ଲଗେଇଲ କେତେବେଳେ ବାଇଗଣଟେ ହେଲା କି କଞ୍ଚା ଲଙ୍କାଟେ ହେଲା ଏହିଭଳିଆ ମୁଁ ସବୁ ଜିନିଷ ପତ୍ର ଲଗାଏ କଦଳୀ ଗଛ ହେଲେ ଲଗେଇଲେ ଶୁ ଶୁଭ ହବ ଗଛଟିଏ ଲଗେଇ ଦେଇଛି ଆଉ ଲଙ୍କା ଗଛଟେ ଲଙ୍କାଟେ ସାଙ୍ଗେ ସାଙ୍ଗେ ବହୁତ ପୁଆରୁ ଆଉ ଫୁଲ ଏହିଭଳିଆ ସବୁପ୍ରକାର ମୁଁ ମୋର ବାଡ଼ିରେ ଲଗେଇଛି ଆଉ